ହ୍ୟାଲୋ ହଁ ମ୍ୟାଡାମ କିଏ କହୁଥିଲେ କେଉଁଠୁ କହୁଥିଲେ ଆଜ୍ଞା ଆଜ୍ଞା କେଉଁଠି କେଉଁ ଗାଁଟା କହିଲେ ଏଇଟା ଆଜ୍ଞା ଆଜ୍ଞା ଗୁଡ଼ିରି ସାହିରୁ କହୁଥିଲେ ହଁ ହଁ କୁହନ୍ତୁ ଆପଣଙ୍କୁ ତ କାମ ଦେଇଥିଲି ମୁଁ ଦୁଇ ଦିନି ତଳେ ମ୍ୟାଡାମ ଦୁଇ ଦିନ ତଳେ ଯାଇଥିଲି ପରା ଆପଣଙ୍କର ସବୁ କାମ ହୋଇଯାଇଛି ଭଲ ବ୍ରାଣ୍ଡ ସାମାନ ବି ନେଇଥିଲି ଆଉ ଫିଟିଙ୍ଗ କରିକି ଆସିଲି

ଆଉ ଥରେ ଲିକେଜ ହେଲା କେମିତି କ'ଣ ୟୁଜ କଲେ ଲିକେଜ ହେଲା ମାନେ କ'ଣ ମାନେ ମାନେ ଇଏ କଲେ କି ମାନେ କ'ଣ ବେଶୀ ମାନେ ଛୁଆ ପିଲା ୟୁଜ କଲେ କି ମାନେ ଦେଖନ୍ତୁ ଭଲ ବ୍ରାଣ୍ଡ ଜିନିଷ ଯାଇକି ଲଗାଇଲି ଭଲ ଜିନିଷ ଲଗାଇଲି ହେଲେ ବି ଆପଣ ଖରାପ କରିଦେଉଛନ୍ତି ଟ୍ୟାପଟା ତ ସେଥିପାଇଁ ପିଲା ଛୁଆ ଯାକ ବି ଖରାପ କରିଦେଉଛନ୍ତି ହଁ ହଁ ଖରାପ ହେଇକି କେତେ ଘଣ୍ଟା ହେଲାଣି କେତେ ଦିନ ହୋଇଗଲାଣି ଆଜ୍ଞା ଆଜ୍ଞା କେତେ ଦିନ ହବଣି ଏଇଟା ଖରାପ ହେଇକି ଆଜି ଖରାପ ହେଇଛି ହଁ ହଁ ମୁଁ ତ ଗୋଟିଏ କାମରେ ଅଛି ମ୍ୟାଡାମ ହେଲେ କାମ ତା ଉପରେ ଲାଗିଛି ମୁଁ ଦେଖିବି ସେପଟେ କାମ ସରିଲେ ତ କଣ କରିବି ତାହେଲେ ଗୋଟିଏ କାମରେ ରହିଯାଇଛି ତ ଶୁଣନ୍ତୁ ଗୋଟିଏ କାମରେ ରହିଯାଇଛି ହେଲେ ସେ କାମଟା କମ୍ପ୍ଲିଟ କରିକି ଯିବାକୁ ପଡ଼ିବ ଟିକିଏ ଟାଇମ ଲାଗିବ ପାଞ୍ଚ ଦିନ ଜଗିପାରିବେନି ଆମେ ତ ସର୍ଭିସ୍ ଦେଇକି ଆସିଲୁ ନା ଦେଖନ୍ତୁ ଭଲ ସାମାନ ସବୁ ନେଇକି ଯାଇଥିଲୁ ବ୍ରାଣ୍ଡ ଜିନିଷ ସବୁ ଲଗେଇକି ଆସିଲୁ ହେଲେ ଆପଣ ଟିକିଏ ୱେଟ କରିବାକୁ ପଡ଼ିବ ହଁ ପରା ଆଉ ୟୁଜ ଉପରେ ମ୍ୟାଡାମ ସବୁ ନିର୍ଭର କରୁଛି ଦେଖ ଭଲ ଜିନିଷ ବି ଭାଙ୍ଗୁଛି ଖରାପ ଜିନିଷ ବି ଭାଙ୍ଗୁଛି ହୁଁ ବ୍ୟବହାର ଉପରେ ସବୁ ରହିଲା କାମ କିଏ ଛୁଆମାନେ ମୋଡିକି ଭାଂଗିଥିବ କିଏ ଟାଇଟ ଦେଇକି ଆଉଥରେ ମାନେ ଆଉ ଜବରଦସ୍ତ ଆଉ ପ୍ରେସ କରିଦେଇଥିବ ସେଥିପାଇଁ ବି ନଷ୍ଟ ହୋଇଯାଇପାରେ ଆଉ ବ୍ୟବହାର କରିବା ଦ୍ଵାରା କଣ ହେଉଛି କି ମାନେ ଦେଖନ୍ତୁ ଛୁଆ ପିଲାଙ୍କୁ ଟିକେ ୟୁଜ କରେଇବିନି କାହିଁକି ବୋଇଲେ ସେମାନେ ଜାଣିବେନି ମୋଡ଼ି ମୋଡ଼ି ଦେବେ ଆଉ ଥ୍ରେଡ଼ଯାକ ନଷ୍ଟ ହୋଇଯାଉଛି ଥ୍ରେଡ଼ ବି ଭାଙ୍ଗି ଯାଉଛି ଆଉ ଏମିତି ହୋଇକି ଟିକେ ୱେଟ କରନ୍ତୁ ମୋର ତ କାମ ସରିନି ସେଆଡ଼େ ଆଉ ଚାରି ପାଞ୍ଚ ଦିନ ଅପେକ୍ଷା କରିବେନା ନା କଣ କହୁଛନ୍ତି ଆଉ ଯେଉଁ ରୋଷେଇ ଘର ଯେଉଁ ଲାଗିଥିଲା ସେଇ ଟ୍ୟାପଟା ଠିକ୍ ଅଛି ନା ନାହିଁ ସେଇଟା ବି ଖରାପ ହେଇଯାଇଛି ଆଉ ବାଥରୁମର ମାନେ ଗୋଟେ ଦିନରେ ସବୁ ଖରାପ ହେଇଯିବ ତିନି ଚାରିଟା ଟ୍ୟାପ ଖରାପ ହେଇଯିବ କ'ଣ କହିଲେ ନାହିଁ ନାହିଁ ମ୍ୟାଡାମ ଦେଖନ୍ତୁ ୟୁଜ ହେବା ଦ୍ଵାରା ହିଁ ଖରାପ ହେଉଛି କେମିତି କଣ ଭୁଲ ଭାଲ କରିଦେଇଥିବେ ଛୁଆପିଲା ଗୁଡ଼ାକ ଯାଇକି ସେଇଠେ ହାତ ମାରି ଦେଇଥିବେ ସେଥିପାଇଁ ସେଇଟା ଜବରଦସ୍ତ ତାକୁ ପ୍ରେସ କରିଦେଇଥିବେ ଆଉ ସେମତି ହୋଇକି ଏମତି ଅସୁବିଧା ହୋଇଛି ହେଉ ତାହେଲେ ମୁଁ ଯିବି ଆଉ ହଁ ଦେଖୁଛି ମୁଁ ତ ଚେଷ୍ଟା କରୁଛି ଆସିବା ପାଇଁ ଆଉ ତ ଅସୁବିଧାରେ ଅଛନ୍ତି ମୁଁ ଯେମିତି ହେଲେ ଯିବି ଆଉ କଣ କରିବା ଆଜ୍ଞା ଆପଣ ତ ହଇରାଣ ହେଉଛନ୍ତି ଆମେ ଜାଣିପାରୁଛୁ ଆଉ ମୁଁ ତ କାମରେ ରହିଯାଇଛି ସେଥିପାଇଁ ଯେମତି ହେଲେ ବି ଯିବି ମୁଁ ଆଉ ମୁଁ ସଞ୍ଜବେଳେ ଯିବି ଆଉ ନା ଆଉ ଅଲଗା ପିଲା ପଠେଇବି ଏବେ ଆଉ ଅଲଗା ପିଲା ମାନେ ଅଲଗା ପିଲା ପଠେଇବି ନା ମୁଁ ଏକା ଯିବାକୁ ପଡ଼ିବ ହଁ ହଁ ହଁ ହଁ ମୁଁ ତା'ହେଲେ ଯିବି ଆଉ ଆଜ୍ଞା ଆଜ୍ଞା ଆଜ୍ଞା ହଁ ହଁ ହଁ ମ୍ୟାଡାମ ଠିକ୍ ଅଛି ତାହାଲେ ମୁଁ ଯାଉଛି ପରେ ଆଉ